ମାଁ ତାରିଣୀ ଟ୍ରାଭେଲସ୍ କହୁଥିଲେ ତ ମୁଁ ଯୋଉ ବୁକିଙ୍ଗ୍ କରିଥିଲି ଭଡ଼ା ଦୁଇ ହଜାର ଟଙ୍କା ଦେବାପାଇଁ କଥା ହେଇଥିଲି ସିଏ କଣ ତମ ଡ୍ରାଇଭର୍ କଣ ମନା କରୁଛି ତିନି ହଜାର କଥା ମୁଁ ତିନି ହଜାର ଟଙ୍କା ଦେଇ ପାରିବିନି ମୁଁ କ୍ୟାନସେଲ୍ କରିଦେବି ଯିବିନି ତମ ଡ୍ରାଇଭର୍ କାହିଁକି କହୁଛନ୍ତି ତିନି ହଜାର ବୋଲି